ହଁ ଆମେ ବହୁତ ସମୟରେ ଆମର ମୂଳ କଥାକୁ ମଧ୍ୟ ମନେ ପକେଇଥାଉ ଯଥା ଆମ ଯେତେବେଳେ ବୁଢ଼ାବାପା ବୁଢ଼ୀମା' ଥିଲେ ସେଠାରେ ଆମର ବିଭିନ୍ନ ପ୍ରକାର ଚାଷ କରାଯାଏ ଆମର ଗାଈ ବଳଦ ମଧ୍ୟ ଥିଲା ସେଠାରେ ମଧ୍ୟ ବହୁତ ଆମେ ଖୁସି ଅନୁଭବ କରୁ ତାପରେ ବୁଢ଼ା ବୁଢ଼ି ମା' ଗଲାପରେ ବାପା ମା'ଙ୍କ ସହିତ କଲେଜ ପଢ଼ିବା ପର୍ଯ୍ୟନ୍ତ ରହିଥିଲୁ ସେଠାରେ ବାପା ମା'ଙ୍କ ସହିତ ଥିଲାବେଳେ ବହୁତ ପ୍ରକାର ଗାଉଁଲି ଖାଦ୍ୟ ଆମେ ଖାଇଛୁ ଯଥା ପୋଡ଼ପିଠା ହେରିକା ଖାଉଁ ଦୋଳି ଖେଳୁଁ ଆଉ ବିଭିନ୍ନ ପ୍ରକାର ଖାଦ୍ୟ ଆମେ ଆହରଣ କରିଥାଉ କିନ୍ତୁ ସେଇସବୁ ବିଷୟ ଏବେ ମନେ ପକେଇଲେ ବହୁତ ଟିକିଏ କଷ୍ଟ ଲାଗେ ଆଉ ସେଇ ସବୁ ଖାଦ୍ୟ ବର୍ତ୍ତମାନ ମଧ୍ୟ ଆମ ସମାଜରେ ମିଳିବା କଷ୍ଟକର ଯେହେତୁ ଆଜିର ଚାକଚକୀୟ ଜୀବନ ଏବଂ ଜୀବନଧାରଣର ମାନ ସବୁ ବହୁତ ବଢ଼ିଯାଇଛି ଆଉ ବହୁତ ସମୟରେ ଆମେ ସେଇ ମୂଳ କଥାକୁ ହିଁ ମନେ ରଖିଥାଉ କାରଣ ସେଇ ମୂଳ କଥା ଯେଉଁ ଖୁସି ଦେଇଥାଏ ତାକୁ ଆମେ ମନେ ପକାଇ ବହୁତ ଖୁସି ଅନୁଭବ କରିଥାଉ ଏବଂ ସେଇ ବିଷୟ ଆମେ ଚାହୁଁଛେ ସେଇ ସମୟଟା କେମିତି ଫେରି ଆସନ୍ତା